ପ୍ରଥମେ ରୋଷେଇ ଶିଖିନ ଥିଲି ଯେତେବେଳେ ମୁଁ ପ୍ରଥମ ଥର ପାଇଁ ରୋଷେଇ କରିବାକୁ କିଚେନ୍କୁ ଗଲି ସେତେବେଳେ ପ୍ରଥମେ ପ୍ରଥମେ ମତେ ଭୟ ଲାଗୁଥିଲା କାଳେ ରୋଷେଇ କରିବା ଦ୍ୱାରା ରୋଷେଇ କଲେ ସେଥିରେ କେତେ ପରିମାଣର ଲୁଣ କେତେ ପରିମାଣର ହଳଦୀ ଇତ୍ୟାଦି ବିଭିନ୍ନ ପ୍ରକାର ଜିନିଷ ସବୁ ଯାହା ବ୍ୟବହାର ହୁଏ ରୋଷେଇ ପଦାର୍ଥ ଗୁଡ଼ିକ କେତେ ପରିମାଣରେ କ'ଣ ପଡ଼ିବ ମତେ ଜଣା ନଥିଲା ସେଥିପାଇଁ ସେଥିପାଇଁ ମତେ ପ୍ରଥମେ ପ୍ରଥମେ ରୋଷେଇ କରିବାକୁ ଭୟ ଲାଗୁଥିଲା ରୋଷେଇ ଅନ୍ୟମାନେ ବି କାଳେ କ'ଣ ରୋଷେଇ ମୋ ରୋଷେଇ କରିବା ଦ୍ୱାରା ଅନ୍ୟମାନଙ୍କୁ ଭଲ ଲାଗିବ କି ଭଲ ନ ଲାଗିବ ସେଥିପ୍ରତି ବି ଭୟ ଥିଲା ଆଉ ଗୋଟେ ପ୍ରକାର ଇଣ୍ଟରେଷ୍ଟ୍ ମଧ୍ୟ ଲାଗୁଥିଲା ରୋଷେଇ କରିବା ପାଇଁ କାରଣ ରୋଷେଇ ବିଭିନ୍ନ ପ୍ରକାର ରୋଷେଇ କରିବା ଦ୍ୱାରା ଆମେ ବିଭିନ୍ନ ପ୍ରକାର ଜିନିଷ ବିଷୟରେ ଜାଣିପାରିଥାଉ ବିଭିନ୍ନ ପ୍ରକାର ଜିନିଷ ମଧ୍ୟ ଇଚ୍ଛା ହେଲାବେଳେ କରିକି କରିକି ଖାଇପାରିଥାଉ ରୋଷେଇ ଶିଖିବା ମଧ୍ୟ ଗୋଟେ ପ୍ରକାର କଳା ରୋଷେଇ ଶିଖିଲା ବେଳେ ହାତରେ ହାତରେ ଗରମ ପଦାର୍ଥ ପଡ଼ିଯିବା ଏସବୁ ଜିନିଷ ମଧ୍ୟ ହୋଇଥାଏ ରୋଷେଇ କଲାବେଳେ ମଧ୍ୟ ଏକ ପ୍ରକାର ଭୟ ଥାଏ କି ରୋଷେଇର ଆମେ ରୋଷେଇ କରି ଥିବା ଖାଦ୍ୟ ପଦାର୍ଥ କାଳେ ଲୁଣିଆ ହୋଇଯିବ କି କାଳେ ହଳଦୀ ହଳଦୀ ଲାଗିବ କି ସେଥିପାଇଁ ମଧ୍ୟ ଭୟ ରହିଥାଏ ତେଣୁକରି ରୋଷେଇ କଲାବେଳେ ଆମେ ଧ୍ୟାନ ରଖି ରୋଷେଇ କରିବା ଆବଶ୍ୟକ ଯେପରି ଆମେ କରିଥିବା ଜିନିଷ ଆମେ କରିଥିବା ରୋଷେଇ ଜିନିଷ ଖାଦ୍ୟ ଯେମିତି ଅନ୍ୟକୁ ଖରାପ ନଲାଗୁ ଭଲ ଲାଗୁ